ନାରୀ ସୁରକ୍ଷାପାଇଁ ସମାଜରେ ବହୁ ଦାୟିତ୍ବପୂର୍ଣ୍ଣ ରହିଛି ସେଥିପାଇଁ ପ୍ରଶାସନ କିଛି ପ୍ରଶାସନର କ୍ଷମତା ବହୁତ ଦରକାର ଅଛି ଝିଅ ବୋହୂମାନେ ଆଜିକାଲି ବହୁତ ବାହାର ଦୁନିଆ ସବୁ ବୁଲି ସାରିଲେଣି ସେମାନଙ୍କୁ ପ୍ରତି ବହୁତ ଅତ୍ୟାଚାର ହେଉଛି ସେଥିଯୋଗୁ ସେମାନଙ୍କୁ ଟିକିଏ କଡ଼ା ଟିକିଏ ସୁରକ୍ଷା ଦେବାପାଇଁ ଦେବା ଦରକାର ପଡ଼ୁଛି ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଚାକିରି କ୍ଷେତ୍ରରେ କିମ୍ବା ସ୍କୁଲ୍ କଲେଜ୍ରେ ସବୁ ଝିଅ ବୋହୂମାନେ ସବୁ ଅଗ୍ରଗତି ହେଲେଣି ସେଥି ସକାଶେ ପ୍ରଶାସନ ଟିକେ ସେମାନଙ୍କୁ ଦୃଷ୍ଟି ଦେବା ନିହାତି ଜରୁରୀ